ଆମ ଅଞ୍ଚଳରେ ଯେଉଁ ପର୍ବପର୍ବାଣି ସବୁ ରହୁଛି ଆମର ଧରନ୍ତୁ ଏଇ ରଜ ଆରମ୍ଭ ରଜ ହେଲା ରଜ ରଥଯାତ୍ରା ଦଶହରା ଗଣେଶପୂଜା ସରସ୍ଵତୀ ପୂଜା ଆଉ ହୋଲି ଏହି ସବୁ ପର୍ବ ପର୍ବାଣି ଆମେ ସାଧାରଣତଃ ପାଳନ କରୁଅଛୁ ଏହି ପର୍ବପର୍ବାଣି ଦିନ ଆମେ ସାଧାରଣତଃ ସକାଳୁ ତା' ପୂର୍ବ ଦିନଠୁ ପୋଗ୍ରାମ କରିଥିବୁ ରଥଯାତ୍ରା କଲେ ରଥଯାତ୍ରା ଠାକୁରଙ୍କ ରଥ ଭିଡ଼ାଯିବ ଆଉ ରଜ ଯେମିତି ପାଳନ କରନ୍ତି ସେମିତି ପାଳନ କରାଯାଏ ଆଉ ଆପଣଙ୍କର ରହିଲା ହୋଲି ଦିନ ସାଧାରଣତଃ ଆମେ ରଙ୍ଗର ହୋଲି ପର୍ବ ଖେଳୁ ଆଉ ଗଣେଶ ପୂଜା ସରସ୍ଵତୀ ପୂଜା ତ ଆମେ ସବୁ ଜାଗାରେ ଆମେ କ୍ଲବ୍ ହେଉ ସ୍କୁଲ୍ ହେଉ ଆମେ ସବୁ ଧୂମ୍ଧାମ୍ରେ ସମସ୍ତେ ଏଠାରେ ପାଳନ କରନ୍ତି ଆମେ ସମସ୍ତେ ପାଳନ କରୁ